ଆମ ରାଜ୍ୟରେ ବିଭିନ୍ନ ସ୍ଥାନ ରହିଛି ବୁଲିବା ପାଇଁ ପୁରୀ ଧାମ ଜଗନ୍ନାଥ ମନ୍ଦିର୍ ମହାପ୍ରଭୁଙ୍କ ବିଭିନ୍ନ ରାଜ୍ୟରୁ ବିଭିନ୍ନ ଦେଶରୁ ଦେଖିବା ପାଇଁ ଆସିଥାନ୍ତି ଏବଂ ଦର୍ଶନ କରିଥାନ୍ତି କୋରାପୁଟ ଜିଲ୍ଲା ଦେଓମାଳି ପର୍ବତ ସୌନ୍ଦର୍ଯ୍ୟତା ରହିଛି ସେଠିକୁ ବୁଲିବା ପାଇଁ ବହୁତ ଲୋକ ଆସିଥାନ୍ତି କନ୍ଧମାଲ ଜିଲ୍ଲା ଦାରିଙ୍ଗବାଡ଼ି ଦ୍ଵିତୀୟ ସ୍ଥାନ ଜାମ୍ବୁ କାଶ୍ମୀର ବୋଲି କହିଥାନ୍ତି ସେହିଠାରେ ବରଫ ପଡ଼ିଥାଏ ସେଥିପାଇଁ ବହୁତ ଲୋକେ ବଣଭୋଜି କରିବା ପାଇଁ ଆସିଥାନ୍ତି ଏବଂ ସୌନ୍ଦର୍ଯ୍ୟତା ରହିଛି ଏବଂ ପିକନିକ୍ କରିବାକୁ ବି ଆସିଥାନ୍ତି